ମୁଁ ଜାଣିଥିବା କିଛି ରାଜନୈତିକ ନେତାଙ୍କ ବିଷୟରେ ଯଥା ନବୀନ ପଟ୍ଟନାୟକ ନିରଞ୍ଜନ ପଟ୍ଟନାୟକ ସୁର ରାଉତରାୟ ଓ ଅପରାଜିତା ଷଡ଼ଙ୍ଗୀ ମାନଙ୍କ ମଧ୍ୟରୁ ନବୀନ ପଟ୍ଟନାୟକ ଓ ସୁର ରାଉତରାୟଙ୍କ ବିଷୟରେ କିଛି କହିବାକୁ ଯାଉଛି ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ହେଉଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ସେ ଦୀର୍ଘ ପଚିଶ ବର୍ଷ ହେଲା ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ ରହିଆସୁଛନ୍ତି ତାଙ୍କ ଶାସନ କାଳ ଅତି ସ୍ୱଚ୍ଛ ଥିବାରୁ ତାଙ୍କୁ ଜନସାଧାରଣମାନେ ସବୁବେଳେ ପସନ୍ଦ କରିଆସିଛନ୍ତି ତାଙ୍କର ଶାସନ କାଳ ମଧ୍ୟରେ ସମସ୍ତ ନାରୀମାନେ ସୁରକ୍ଷା ପାଉଛନ୍ତି ଏବଂ ନାରୀମାନଙ୍କର ସୁବିଧା ପାଇଁ ସେ କେତେକ ମିଶନ ଶକ୍ତି ଏବଂ ସ୍ୱୟଂସହାୟକ ଗୋଷ୍ଠୀ ମଧ୍ୟ କରିଛନ୍ତି ଏହି ସ୍ୱୟଂସହାୟକ ଗୋଷ୍ଠୀ ଦ୍ୱାରା ପ୍ରତ୍ୟେକ ମହିଳାମାନେ ଘରେ ରହି ସରକାରଙ୍କଠାରୁ ଲୋନ୍ ବା ଋଣ ନେଇ ନିଜ ଗୋଡ଼ରେ ନିଜେ ଠିଆ ହୋଇପାରିଛନ୍ତି ଯଥା ସେମାନେ ଋଣ ନେଇ ନିଜ ଘରେ ପାମ୍ପଡ଼ କରିବାଠାରୁ ଧରି ଗୋପାଳନ ପର୍ଯ୍ୟନ୍ତ ସମସ୍ତ ଜିନିଷ କରି ନିଜ ଘରର ଭରଣ ପୋଷଣ କରିପାରୁଛନ୍ତି ଏହାଦ୍ୱାରା ସେମାନେ ଅନ୍ୟ ଉପରେ ନିର୍ଭର କରୁନାହାନ୍ତି ତେଣୁ ନବୀନ ପଟ୍ଟନାୟକ ହେଉଛନ୍ତି ଓଡ଼ିଶାର ଜଣେ ସ୍ୱଚ୍ଛ ମୁଖ୍ୟମନ୍ତ୍ରୀ ଯାହାକୁକି ସମସ୍ତେ ଆଜି ପର୍ଯ୍ୟନ୍ତ ପସନ୍ଦ କରିଆସୁଛନ୍ତି ଠିକ୍ ସେହିଭଳି ଭାବରେ ଜଟଣୀର ବିଧାୟକ ବର୍ତ୍ତମାନ ହେଉଛନ୍ତି ସୁରେଶ କୁମାର ରାଉତରାଏ ଯିଏକି ସାରା ଉ ଜଟଣୀ ସହରରେ ସମସ୍ତେ ତାଙ୍କୁ ସୁର ଭାଇ ଭାବରେ ଜାଣନ୍ତି ସେ ସମସ୍ତଙ୍କର ସୁଖ ଦୁଃଖ ସମୟରେ ଉପସ୍ଥିତ ରହି ସମସ୍ତଙ୍କୁ ସାହାଯ୍ୟର ହାତ ବଢ଼େଇ ଆସିଛନ୍ତି ତେଣୁ ସୁର ରାଉତରାୟ ହେଉଛନ୍ତି ଏ ଜଟଣୀ ବାସିଙ୍କ ପାଇଁ ଜଣେ ବନ୍ଧୁ